ହଁ ମୁଁ ଜାଣିଛି କି ଖୁଚ୍ରା ବା ହୋଲ୍ସେଲ୍ ବଜାର୍ ଗୁଡ଼ିକ କାରଣ ଏହା ଆମ ଆଖାପାଖି ସବୁଆଡ଼େ ବସୁଛି ଯେନ୍ଟାକି ଇ'ନୁ ହୋଲ୍ସେଲିଂ ହିସାବେ ସେଲିଂ କରାଯାଉଛେ ମାର୍କେଟ୍କେ ଯେନ୍ଟାକି ଅଲ୍ଗା ବିଜ୍ନେସ୍ମେନ୍ ମାନେ ଯେନ୍ମାନେ ତାକଁର୍ ଉପ୍ରୁ ନେଉଛନ୍ ଆଉ ତାକଁର୍ନୁ ନେଇକରି ଆଉ ସେଆଡ଼େ ସବୁ ମାନେ ବିଜ୍ନେସ୍ କରୁଛନ୍ ସବୁ ହୋଲ୍ସେଲ୍ରୁ ନେଲା'ଟା ମାନେ ଯେନ୍ଟାକି ହେଇଗଲା ଧରିନେଉନ୍ ଆପଣ୍ ଆପଣ୍ ପନିପରିବା ନେଇଯାଉନ୍ ହୋଲ୍ସେଲିଂରୁ ଯାଉଛେ ଗୁଟେ ଗୁଟେ ହିସାବେ ଆଉ ସେନୁ ଫେର୍ ପୁଣି ସାମାନ୍ୟ ଲୋକ୍ମାନ୍କଁର୍ ନିକେ ଯାଉଛେ ଯେନ୍ଟାକି ସେମାନେ ଡାଇରେକ୍ଟ ତ ହୋଲ୍ସେଲିଂରୁ କିଣି ନି ପାର୍ବାର୍ ସେ ହୋଲ୍ସେଲ୍ରୁ କିଣୁଛନ୍ ସାଧା ବେପାରୀ ମାନେ ଯେନ୍ମାନେ କି ଲୋକ୍କୁଁ ସପ୍ଲାଏ କରୁଛନ୍ ସବୁକିଛି ଭଲ୍ଟା ପନିପରିବା ଦର କିପରି ପରିବର୍ତ୍ତନ ହୋଇଛି ଏଟା ଗୁଟେ ଜାନ୍ବାର୍ ଲାଗି ବହୁତ୍ ଇନ୍ଟ୍ରେଷ୍ଟିଂ ଥିଲା ମୋର୍ କି ପନିପରିବା ଦର୍ ଦର ତ କମୁଛି କେନ୍ ଟାଇମ୍ରେ ବଢ଼ୁଛି କାରଣ୍ ହେଲା ସବୁ ସିଜନାଲ୍ ଯେନ୍ ସିଜନ୍ରେ ଫୁଟ୍ବାର୍ କଥା ପନିପରିବା ସେ ସିଜନ୍ନେ ସେ ଜିନିଷ୍ମାନେ ଏକା ଫୁଟ୍ବା ଆର୍ ଯଦି ସେଟା ନି ହେଇ ପାର୍ବାର୍ ବେଲେ ତା'ର୍ ରେଟ୍ଟା ବେଶି ଅଛେ ମନେକର ଧରିନେଉଁ ଆମେ ସିଜନାଲି ବେଲେ ଖରା ମାସେ ଆମ୍ବ୍ଟା ଫଲ୍ସି ବର୍ଷା ମାସେ ଯଦି କିଏ ଗୁଟେ ଆମ୍ବ୍ଟେ ପାଏବେ ବେଲେ ତା'ର ବହୁତ୍ ଦାମ୍ ଥିବା ଆଉ ସେନ୍ତି ଏକା ଆଉଗୁଟେ ଏକ୍ସାମ୍ପଲ୍ ଧରିନେଉଁ କି ଯେନ୍ଟା ହେଉଛେ ମୂଲା ମୂଲା ତ ଶୀତ୍ ମାସ୍ର ଜିନିଷ୍ ଆଏ ଯଦି ଧରିନେଉଁ କେନ ଖରା ମାସେ ଯଦି କି ବର୍ଷା ମାସେ ଯଦି ନୂର୍ମା ଆମେ ସାଲାଡ଼୍ କର୍ବାର୍ ଲାଗି ସେଟାମାନେ ଆମେ ଟିକେ ନାଇ ପାଇପାରୁଁ ଆଉ ଯଦି ବି ମିଲ୍ବା ସେଟା ଗୁଟେ ତା'ର୍ମାନେ ରେଫ୍ରିଜେଟର୍ ୟୁଜ୍ କର୍ଲା ଟା ହେଇଥିବାର୍ ହେଇଥିବା ଆଉ ସେଟା ଗୁଟେ ଫେର୍ ହାଇ ରେଟ୍ରେ ହେବା ବହୁତ୍ ଦାମ୍ ତାହାକେ ଦିଆ ପଡ଼୍ବା ଯଦି ତାହାକେ କିଣ୍ବାର୍କେ ପଡ଼୍ବା ବେଲେ ଆଉ ଅନ୍ଲାଇନ୍ ସପିଂ ବାବଦ୍ରେ ମୁଇଁ କିଛି କିଛି ଜାନିଛେଁ ଇ ତା'ର୍ ବହୁତ୍ ଭଲ୍ ଗୁଣ୍ମାନେ ଅଛେ ଖରାପ୍ ଗୁଣ୍ ହୁଏ ତ ଥାଇପାରେ ମତେ ନି ଲାଗେ ତାର୍ମାନେ କି ଇ'ଟା କିଛି ଗୁଟେ ଖରାପ୍ ଆଏ ବାକି ଇତାର୍ନୁ ବେଶି ବେଟର୍ ଖରାପ୍ନୁ ବେଶିଟା ହେଉଛେ ଭଲ୍ ହେସି କାରଣ୍ ଆମେ ଘରେ ବସିକରି ତାହାକେ ସପିଂ କରିପାର୍ମା ଜିନିଷ୍ଟେ ନିଜର୍ ଈଚ୍ଛାରେ ବାଛିକରି ନିଜର୍ ଡିଜାଇନ୍ରେ ବାଛିକରି ସବୁ ପାଇ ପାର୍ମା ସେଟା ପୁଣି ଘର୍କେ ଆସିକରି ଘରେ ବସିକରି ୱିଦିନ୍ ଦ ସ୍ମାର୍ଟଫୋନ୍ ହେଟା ଆମେ ସ୍ମାର୍ଟଫୋନ୍ରେ ବି ପାଇ ପାର୍ମା ସେ ଜିନିଷ୍ଟା ଯେନ୍ଟାକି ଆମ୍କୁ ଦୁକାନ୍ ଦୁକାନ୍ ସେ ସହର୍ ଇ ସହର୍ କିନ୍ଦ୍ରିବାର୍କେ ନି ପଡ଼େ କାରଣ୍ ଗାଁ ଗଅଁଲିରେ ସେ ଫେସନ୍ ଜିନିଷ୍ମାନେ ଟିକେ ନି ମିଲି ପାର୍ବାର୍ ଆଏଜ୍ କାଲି ଯେନ୍ ଫେସନ୍ର ପିଲାମାନେ ଟିକେ ଟ୍ରାଏ କରୁଛନ୍ ତ ସେଥିର୍ଲାଗି ଅନ୍ଲାଇନ୍ ସପିଂର ବହୁତ୍ ଭଲ୍ ଗୁଣ୍ ଅଛେ ଯେହେତୁ ଆମେ ଇ'ଟା ଘରେ ବସିକରି ଘର୍ ତକ୍ ଆସିକରି ଆମର୍ ଗୋଡ଼୍ ତଲେ ଆନିକରି ଥୁଇ ଦେଉଛେ ସେ ଜିନିଷ୍ ଯେନ୍ଟା ଦର୍କାର୍ ଅଛେ ଜଣ୍କେ ସେଥିର୍ଲାଗି ଇ'ଟା ଗୁଟେ ବହୁତ୍ ବେନିଫିଟ୍ ଆଏ